ମୁଁ ଯେତେବେଳେ ପାଠ ପଢ଼ୁଥିଲି ତ ଓଡ଼ିଆ ଭାଷା ଥିଲା ମୋର ମାତୃଭାଷା ଆଉ ଓଡ଼ିଆ ସଂଗୀତ ମୋର କିଛି ଲୋକାଲ ଲାଙ୍ଗୁଏଜ ମଧ୍ୟ ଥିଲା ଯେମିତି ମୋର ଇଂଲିସ ଥିଲା ହିନ୍ଦୀ ଥିଲା ତୋ ଓଡ଼ିଆରୁ କିଛି ମୁଁ ହିନ୍ଦୀ ବି କହୁଥିଲି ହିନ୍ଦୀ ବି ଲେଖୁଥିଲି ସେହିପରି ଭାବରେ ଇଂଲିଶ କହୁଥିଲି ଇଂଲିଶ ଲେଖୁଥିଲି ତୋ ଓ଼ଡିଆରୁ ସେହିପରି ମୋତେ ହିନ୍ଦୀକୁ ମଧ୍ୟ ପଢିୟା ପଢ଼ିବା ପଡୁଥିଲା ବା ଲେଖିବା ପଡ଼ୁଥିଲା ସେହିପରି ଭାବରେ ଇଂଲିଶ ମଧ୍ୟ ଲେଖିବାପାଇଁ ପଡ଼ୁଥିଲା ବା କହିବା ପାଇଁ ପଡ଼ୁଥିଲା ଲେଖିବାପାଇଁ ପଡ଼ୁଥିଲା ସେହିପରି ଭାବରେ ଆମେ ଯଦି ଓ଼ଡିଶାରେ ରହୁଛୁ ତ ଓଡିଭା ଓଡ଼ିଆ ଭାଷାକୁ ବହୁତ ମୁଖ୍ୟ ପ୍ରାୟୋରିଟି ଦିଆଯାଏ ଆଉ ସମସ୍ତେ ଓଡ଼ିଆ ହିଁ କୁହନ୍ତି ତୋ ଓଡ଼ିଶାର ଆମେ ଯେକୌଣସି ସ୍ଥାନରେ ଗଲେ ଆମେ ଓଡ଼ିଆ ବୁଝିପାରୁ କିମ୍ବା ଲେଖିପାରୁ କିମ୍ବା କଥା କହିପାରୁ ତ ଓଡ଼ି ଓଡ଼ିଆ ଭାଷାରେ ଆମେ ସମସ୍ତଙ୍କ ସହିତ କଥା କହିଥାଉ କିନ୍ତୁ ଆମ ଓଡିଶାରୁ ବାହାର ଯେତେବେଳେ ଯାଉ ଛତିଶଗଡ଼ ଯାଉ କିମ୍ବା ଅନ୍ୟ ଅନ୍ୟ ରାଜ୍ୟରେ କେଉଁଠି ଯାଉ ତ ଆମେ ଓଡ଼ିଶାରୁ ଭାଷା କହିଲେ ସେମାନେ ବୁଝିପାରନ୍ତି ନାହିଁ ତେଣୁ ଆମକୁ ତାଙ୍କର ହିନ୍ଦୀ ଭାଷା କିମ୍ବା ଇଂଲିଶରେ କଥାହେବା ପାଇଁ ପଡ଼େ ସେହିପରି ଭାବରେ ଆମର ଓଡ଼ିଆ ଭାଷାକୁ ଅନ୍ୟ ଦେଶର ଲୋକମାନେ ସହଜରେ ଗ୍ରହଣ କରିପାରନ୍ତି ନାହିଁ ସେମାନେ ଆମ ଓଡ଼ିଶାରେ ଆସିଲେ ସେମାନେ ତାଙ୍କରି ଭାଷା କୁହନ୍ତି ହିନ୍ଦୀ ଭାଷା କୁହନ୍ତି କିମ୍ବା ଇଂଲିଶ ଭାଷା କୁହନ୍ତି ସେହିପରି ଭାବରେ ଆମେ ମଧ୍ୟ ଓଡ଼ିଶାରୁ ବାହାରେ ଗଲେ ଆମେ ଓଡ଼ିଆ ଭାଷା କହୁ କିମ୍ବା ଇଂଲିଶ ଭାଷା କହୁ କିମ୍ବା ହିନ୍ଦୀ ଭାଷା କହୁ